ହ୍ୟାଲୋ ଆରେ ମୁଁ ଏବେ ଜାଗର ନା ଆଉ ମନ୍ଦିର ଯିବୁ ଆଉ ଆଉ ଆଉ କେଉଁ କେଉଁ ମନ୍ଦିର କେଉଁ ମନ୍ଦିର ଯିବୁ ରେ କେଉଁଟା ନା

ଓହୋ

ଆଉ ଇଆଡ଼େ ଯାଇଛୁ କେବେ ଲଡ଼ୁବାବା ଯାଇଛୁ

ଆଉ ଲିଙ୍ଗରାଜ ଦେଖିଛୁ ବହୁତ ଭିଡ଼ ତ ଏ ମୁଁ ଏ ଯିବା ମୁଁ ଯିବି ଲଖନପୁରୁ ଯିବି ନିଳକଣ୍ଠେଶ୍ଵର ତାପରେ ବେଲେଶ୍ଵର ଯିବି ଦୁଇ ଟା ମନ୍ଦିର ଅଛି ନିଳକଣ୍ଠେଶ୍ଵର ପାଖରେ ଅଛନ୍ତି ବେଲେଶ୍ଵର ସେଠିକି ଯିବି ଯିବା ଆଉ ଲଡ଼ୁବାବା ଯାଇଥାନ୍ତି ଯେ ସେହିଠି ବହୁତ ଭିଡ଼ ତ ଲଡ଼ୁବାବାରେ ବହୁତ ଭିଡ଼ ମାନେ ତୁ ଜାଗର ଜାଳି ପାରିବୁନୁ ମାନେ ଏମିତି ଯାଇକି ଦେଖିକି ଆସିବୁ ଅଲଗା ବେଳେ ଜାଗର ଦିନ ପ୍ରବଳ ଭିଡ଼ ହୁଏ ସେ ଯାଗାରେ ସେହିଟା ପ୍ରସିଦ୍ଧ ନାଁ ବହୁତ ଲୋକ

ଆଉ ଜାଗର ରେ କ'ଣ ଖାଇବକି ନାଇ ମନ୍ଦିର ସରିଲା ପରେ ହେଲେ କ'ଣ ଖାଇବୁ ରେ ମନ୍ଦିରରେ ଜାଗର ଜାଳିଲା ପରେ ସରିଲା ବେଳକୁ ତ ହେଉଛି ବାର ଟା ରାତି ଆଉ ବାରଟା ରାତିରେ ମହାଦୀପ ଉଠିବ ନାଁ ଆଉ ବାରଟା ପରେ ଆଉ କ'ଣ ଖାଇବ ନାଇ ଜାଗର ତ କରିବା ଖାଇବ କ'ଣ ବାର ଟା ରାତି କୁ ମହାଦୀପ ଉଠିବ ତୁ ଆଉ କ'ଣ ଖାଇବୁ ଖାଉଛୁ କି ତୁ

ନାଇ ଜାଗର ଟା ତ ଗୋଟେ ପ୍ରସିଦ୍ଧ ୟେ ବର୍ଷ କୁ ଥରେ ହୁଏ ଆଉ କ'ଣ କରିବା ଏମିତି ମନ୍ଦିର ବୁଲିବା କଥା ବର୍ଷ କୁ ଥରେ ଜାଗର ନା ଯେହେତୁ ଏହିଟା ବୁଲିବା କଥା ଆଉ ସବୁ ମନ୍ଦିର ଟିକେ ବୁଲିଲେ ଭଲ ଟାଇମପାସ ଆଉ ଠାକୁରଙ୍କୁ ଟିକ ଦେଖିବାକୁ ହେବ ବର୍ଷକୁ ଥରେ ହଁ ମ ଆଉ କ'ଣ କରିବା

ଏମିତି ଆଉ କ'ଣ ଜାଗର ତ ବୁଲିବା ଠାକୁର ଦେଖିବା ଦିନ ବେଳେ ଯାଇ ଦି ଚାରିଥର ମନ୍ଦିର ବୁଲିଗଲେ ସମୟ ବି ଯିବ ଆଉ ବସିକି ଜାଗର ଜାଳିବା ପ୍ରବଳ ଲୋକ ହେଉଛନ୍ତି ଏହିଠି

ହ ହଉ ପାଖାପାଖି ତ ମନ୍ଦିର ଅଛି ଗୁଡ଼ିଏ ମନ୍ଦିର ଅଛି ସେ ଜାଗା ରେ ବୁଲି ଦେଖିଦେ ଅସୁବିଧା କ'ଣ ଅଛି ହଁ ଦେଖିବୁ ଲାଷ୍ଟ ବେଳକୁ ଶେଷ ହଉ ଦେଖିବା ସନ୍ଧ୍ୟା ହଉ ଯିବା ଦେଖି ହଁ ହଉ ଦେଖିବା ଆଉ

ଯିବା ଆଉ ତମର ଏ ପାଖିପାଖୀ ତ ମନ୍ଦିର ଅଛି ନା ନଥିଲେ କିଛି ଅସୁବିଧା ହନ୍ତାନି ଯେ ପାଖପାଖି ତ ଯିବା ବୁଲିବା ଲାଷ୍ଟ କୁ ଆସି ମନ୍ଦିର ରେ ବସିବା ରାତି ବାରଟା ଯାଙ୍କେ ତ ମହାଦୀପ ଉଠେ ନା ରାତି ବାର ଟାରେ ନା ସେତେବେଳ କୁ ରହିଲେ ମନ୍ଦିରରେ ବାରଟା ଯାଙ୍କେ ମହାଦୀପ ଉଠୁଛି ନା ଜାଗର ଜାଳିବା ବର୍ଷ କୁ ତ ଥରେ ଓଷା କରିବା ଆଉ କ'ଣ ଜାଗର ଜଳିବାନି ବାର ଟା ଯାଏଁ ଆଉ ପଚାରୁଛୁ ହଁ ହଁ ହଁ ହଁ